ଆମ ପିଲାମାନେ ଯେଉଁ ସ୍କୁଲରେ ପଢ଼ୁଛନ୍ତି ସାଧାରଣତଃ ସରକାରୀ ସ୍କୁଲରେ ପଢ଼ୁଛନ୍ତି ସରକାରୀ ସ୍କୁଲରେ ଗୋଟିଏ ବହୁତ ଫି କମ ବହୁତ ଢାଞ୍ଚା କମ କିନ୍ତୁ ଯଦି ଆମେ ବେସରକାରୀ ସ୍କୁଲକୁ ପଳାଇବା ସେ'ଠି ବହୁତ ଉଚ୍ଚ ଟିକିଏ କମ ଶିଶୁ ମନ୍ଦିର ହେଲେ ଟିକିଏ କମ ଯଦି ଅଧିକ ଆମେ ଉଚ୍ଚ ସ୍କୁଲ ଯାଉ ଯେଉଁଠିକି ବସ୍ ଫସ ସୁବିଧା ଅଛି ସେ'ଠି ବହୁତ ଉଚ୍ଚ ବହୁତ ଅଧିକ ପଇସା ଯେଉଁଟାକି ଗରିବ ପିଲାମାନେ ସେତେ ସକ୍ଷମ ହୋଇପାରୁ ନାହାନ୍ତି ତାଙ୍କ ପିଲାମାନଙ୍କର ଫି ଦେବା ପାଇଁ ଯେଉଁଟାକି ସରକାରଙ୍କ ତରଫରୁ ନିହାତି ଗୋଟିଏ କଣ୍ଟ୍ରୋଲ କରିବା ଦରକାର ସେମାନଙ୍କୁ ଯେ ଏତେ ଫି ନ ନେଇ ଅଳ୍ପ ଫି ନେଇକି ଗରିବ ପିଲାମାନଙ୍କୁ ପାଠ ପଢ଼ାଇବା ଦରକାର